ରେନ୍ବୋ ରେଷ୍ଟୁରାଣ୍ଟରୁ କହୁଥିଲେ ରେନ୍ବୋ ରେଷ୍ଟୁରାଣ୍ଟ ମୁଁ ଆପଣଙ୍କ ପାଖରୁ ଖାଇବା ଅର୍ଡ଼ର୍ କରିଥିଲି ବିରୀୟାନୀ ପୋକଡ଼ା ଚିକେନ୍ ତନ୍ଦୁରୀ ଏଇସବୁ କରିଥିଲି ବାକି ସେଥିରେ ଅଧେ ଜିନିଷ ନିଖୋଜ ଅଛି ତ ଏ ସବୁ ଖାଇବା ମୋତେ ଲାଗୁଛି ଯେମିତି ୟୁଜ୍ ହେଇଛି ତ ଏ ସବୁ ଆପଣ ରିଟର୍ନ୍ କରିନିଅନ୍ତୁ ମୋତେ ମୋ ପଇସା ଫେରାଇ ଦିଅନ୍ତୁ ମୁଁ ଏଇସବୁ ରଖିବାକୁ ଚାହୁନି ଏସବୁ ୟୁଜ୍ କରିଛନ୍ତି କିଏ ମୁଁ ତ କହି ପାରିବିନି କିଏ ବାକି ଏଇ ସବୁ ୟୁଜ୍ ହେଇଛି